ହ୍ୟାଲୋ

ହଁ ହ୍ୟାଲୋ ହଁ ହଁ ନିକିତା କହ ହ୍ୟାଲୋ ଭଲ୍ ଅଛେ ନା ତମେ ଯେ କାଣା କାଣା କହୁଥିଲେ ଯେ କହ ନି କେଁ ଫିଲ୍ମ ଦେଖି ହଁ ଠିକ୍ ଠିକ୍ ଅଛେ ଇ ଖଡ଼ିଆର୍ ରୋଡ଼୍ ନ୍ୟୁ ଗ୍ୟାଲାକ୍ସି ଥିଏଟର୍ରେ କଲ୍କୀ ମୁଭିଟେ ଲାଗିଛେ ତ ବହୁତ୍ ଭଲ୍ ହେଇଚେ ଲୋକ୍ ଶୁନ୍ବାକେ ପାଇଛେ ଷ୍ଟୋରୀଟା ବହୁତ୍ ଭଲ୍ ଅଛେ ବୋଲି କରି କହୁଛନ୍ ପ୍ରଭାସ୍ର ନୂଆ ମୁଭି ଗୁଟେ ଆସିଛେ ତୋ ବହୁତ ଭଲ୍ ଅଛେ ବୋଲି ସେ କହୁଛନ୍ ତୁ ଆଜି ଯିମା ହେନ୍ତା ହେଲେ ବାହାରବ ହେନ୍ତା ହେଲେ କେତେ ବଜା ଆଡ଼େ ବାହାରବ ତ ଗ୍ୟାରା ବଜେ ଯିମା ଏକ ବଜାର୍ ଅଛେ ସୋ ଏକ ବଜେ ସୋ ଅଛେ ଦୁଇ ଘଣ୍ଟା ଆଗରୁ ପହଞ୍ଚିଥିମୁନ ସେନକେ ଦି ଘଣ୍ଟା ଆଗରୁ ପହଞ୍ଚି ଥିମୁନା ଯେ ଭଲ୍ କ୍ୟାପ୍ଚର୍ କରି ପାରିମୁ ହାଁ ହଁ ବଢ଼ିଆ ଅଛେ ଆଡଭାନ୍ସ ଟେକ୍ନୋଲୋଜିର ଅଛେ ବୋଲି କରି ଲୋକନୁ ଶୁଣିବାକେ ପାଇଚେଁ ମୁଇଁ ଯେ ଯେ ଦେଖିଲେ ନା ସେମାନେ କହିଲେ ଯେ ଷ୍ଟୋରୀଟୀ ଭଲ୍ ଅଛେ ବୋଲିକରି କହିଲେ ତୁ ଗ୍ୟାରା ବଜେ ବାହାରବ ଦେଖା ଆଜି ଏକ ବଜେ ସୋ ଅଛେ ଠିକ୍ ଅଛେ ବାହାରବ ହେନ୍ତାତାହେଲେ